ପର୍ଯ୍ୟଟକ ମାନଙ୍କ ପାଇଁ ଆମର ସୁବିଧା ଆମ ନୟାଗଡ଼ ଜିଲ୍ଲାରେ ସରକାରୀ ଗେଷ୍ଟ୍ ହାଉସ୍ ଅଛି ଏଵଂ ରଣପୁରରେ ପ୍ରଶାନ୍ତି ଲଜ୍ ସହିତ ଖାଇବା ହୋଟେଲ୍ ଏଵଂ ଫାଷ୍ଟଫୁଡ୍ର ସୁବିଧା ଅଛି ଦେଶବିଦେଶରୁ ଲୋକମାନେ ମଧ୍ୟ ସେହି ହୋଟେଲକୁ ଆସୁଛନ୍ତି ଖାଇପିଇ ମନୋରଞ୍ଜନ କରୁଛନ୍ତି ଇଣ୍ଟର୍ନେଟ୍ର ମଧ୍ୟ ସୁବିଧା ରହିଛି ଅନଲାଇନ୍ର ସୁବିଧା ସହଯୋଗ ମଧ୍ୟ ରହିଛି ଖାଇସାରିବା ପରେ ମନୋରଞ୍ଜନର ସୁବିଧା ମଧ୍ୟ ଅଛି ନୟାଗଡ଼ରେ ଅନେକ ଗୁଡ଼ିଏ ପ୍ରାଇଭେଟ୍ ହୋଟେଲ୍ ରହିଛି ବାହାର ଦେଶରୁ ପର୍ଯ୍ୟଟକମାନେ ଆସିଲେ ସେହି ହୋଟେଲ୍ରେ ରହି ବୁଲାବୁଲି କରି ସବୁ ସୁବିଧା ମଧ୍ୟ ପାଇପାରୁଛନ୍ତି